'ର ପ୍ରିୟ ପତ୍ରିକା ହେଉଛି ଦିନଲିପି ଏ ପତ୍ରିକା ମୋର ପ୍ରିୟ କାହିଁକି ନା ଏ ପତ୍ରିକାରେ ବିଭିନ୍ନ ପ୍ରକାରର କାହାଣୀ ଗଳ୍ପ ଗୀତ ଢଗ ଢମାଳି ବିଭିନ୍ନ ପୌରାଣିକ କଥା ବସ୍ତୁ ବିଭିନ୍ନ ପିଲାମାନଙ୍କର କାହାଣୀ ଆଉ ଛୋଟ ପିଲାମାନଙ୍କର ଗୀତ ଆଉ ପାରିବାରିକ ସମ୍ପର୍କରେ ମଧ୍ୟ ପ୍ରଦାନ କରାଯାଇଥାଏ ସେଥିପାଇଁ ମତେ ଏହି ଦିନଲିପି ପତ୍ରିକାଟା ବହୁତ ଆନନ୍ଦିତ କରିଥାଏ